ଆମର ଅମଳ ପରେ ଆମର ଗୋଟିଏ ଫାଷ୍ଟ ଅମଳର ନୂଆଖାଇ ପର୍ବ ହୁଏ ନୂଆଖାଇ ସେ ଯେଉଁ ନୂଆ ଧାନ କାଟିକି ଆଣିଥାଉ ତାକୁ ଆମେ ଚୂଡ଼ା ତିଆରି କରୁ ଚୂଡ଼ା ତିଆରି କରିକି ଆଣିକି ଘରେ ସେହିଟାକୁ କଦଳୀ ନଡ଼ିଆ ସବୁ କ୍ଷୀର ଗୁଡ଼ ପକାଇକି ଭଲ ଦିନଟିରେ ନୂଆଖାଇ ବୋଲି ଅଛି ସେ ନୂଆଖାଇରେ ଆମେ ସେହି ଇଏ କରିକି ଆମେ ଠାକୁରଙ୍କୁ ଆଗେ ଭୋଗ ଦେଉ ଠାକୁରଙ୍କୁ ଭାେଗ ଦେଇକି ତା'ପରେ ଆମେ ନୂଆ ଧାନ ଖାଉ